ମୁଁ ରହୁଥିବା ଅଞ୍ଚଳରେ ବୈତରଣୀ ଏବଂ ଶାଳନ୍ଦୀ ନଦୀ ପ୍ରଭାବିତ ହେଉଛି ଯାହାକି ଆମ ଭଦ୍ରକ ଜିଲ୍ଲା ଏବଂ ତାର ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଅନେକ ରୂପରେ ସାହାଯ୍ୟ କରିଥାଏ ଯେପରିକି ଚାଷ କାର୍ଯ୍ୟଠାରୁ ଆରମ୍ଭ କରି ସେଠାରୁ ମଧ୍ୟ ପାଣି କାଟି ଲୋକମାନେ ମାଛ ଚାଷ ନିମନ୍ତେ ବ୍ୟବହାର କରିଥାନ୍ତି ଏବଂ ଆମ ଅଞ୍ଚଳରେ ଏକ ଶୁଦୀର୍ଘ ଓ ଶୁଘଞ୍ଚ ଜଙ୍ଗଲ ମଧ୍ୟ ରହିଅଛି ଏଠାରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ମଧ୍ୟ ଅଛନ୍ତି ବାଘ ଭାଲୁ ଏବଂ ହାତୀ ଏଠାରେ ଅନେକ ସଂଖ୍ୟାରେ ଦେଖା ଦେଇଥାନ୍ତି ତେଣୁ ଆମ ଅଞ୍ଚଳର ଜଙ୍ଗଲ ବିଭାଗ ସେଥିପ୍ରତି ସବୁବେଳେ ଧ୍ୟାନ ଦେଇ ଲୋକମାନଙ୍କୁ ସଚେତନ କରାଇଥାନ୍ତି ଏବଂ ବନ୍ୟପ୍ରାଣୀଙ୍କ ସଂସ୍ପର୍ଶରେ ନ ଆସିବା ଓ ସେମାନଙ୍କର ସୁରକ୍ଷା କରିବା ପାଇଁ ମଧ୍ୟ ଆମକୁ ସବୁବେଳେ ପ୍ରେରଣା ଦେଇଥାନ୍ତି ଆମର ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ବୃକ୍ଷ ଦେଖାଯାଇଥାଏ ସେଥିମଧ୍ୟରୁ ଶାଳଗଛ ହେଉଛି ପ୍ରମୁଖ ଏଠାରେ ଥିବା ଜଙ୍ଗଲରେ ପ୍ରାୟତଃ ଶାଳ ଓ ଶାଗୁଆନ ଗଛ ବହୁ ସଂଖ୍ୟାରେ ରହିଅଛି